ଗୀତ ବା ସଙ୍ଗୀତର ଅର୍ଥ ହିଁ ଭାବନା ଭାବନା ବିନା ସଙ୍ଗୀତ ଅଧୁରା ସଙ୍ଗୀତ ବିନା ଭାବନା ଅଧୁରା ଯଦି ଆମେ କୌଣସି ମନୁଷ୍ୟକୁ ବହୁତ କଥା ନ କହି ଅଳ୍ପ ଅଳ୍ପ କେତେକେରେ ବା ସଂକ୍ଷେପରେ ସାରିବାକୁ ଚାହୁଁ ତାହାଲେ ଗୀତ ଠାରୁ ଭଲ ମାଧ୍ୟମ ଆଉ କୌଣସିଟି ବି ହୋଇ ନ ପାରେ ଗୀତ ମାଧ୍ୟମରେ ଭାବନାକୁ ପ୍ରକାଶ କରାଯାଇ ପାରେ ଏହା ଏକ ମୁଖ୍ୟ ଭୂମିକା ମଧ୍ୟ ଗ୍ରହଣ କରେ ମୁଁ ନିଜ ପ୍ରଦର୍ଶନ ମାଧ୍ୟମରେ ସେମାନଙ୍କୁ ନିଜର ଭାବନା ମଧ୍ୟ ପ୍ରକାଶ କରି ଦେଖେଇ ପାରିବି ଏହା ମଧ୍ୟ କରାଯାଇପାରେ ସମ୍ଭବ